କୀଟ ପତଙ୍ଗ ଆମର ପାଣି ପାଗ କୀଟପତଙ୍ଗ ଆପଣଙ୍କ ଫସଲକୁ ଆମ ଫସଲକୁ ପୁରା ନଷ୍ଟ କରିଦେଉଛନ୍ତି ଗଛ ଲଗେଇଲେ ଦାନା ଲଗେଇଲେ ଯାହା ଲଗେଇଲେ ପୁରା କାଟି କରି ସବୁ ନଷ୍ଟ କରିଦେଉଛନ୍ତି ପୋକ ଧରିକରି ପୁରା ଖାଇ ଯାଉଛନ୍ତି କେଉଁ ଫସଲ ସେ ଦୃଷ୍ଟିରୁ ଫସଲ ସବୁ ନଷ୍ଟ ହେଇଯାଉଛି ପୁରା ମୂଳରୁ ଏକା ଉର୍ଦ୍ଧୁ ନାହିଁ ଯା ଯେ ଫଳରେ ଆମର ଯେ ଫସଲଟା ଆମେ ପାଇ ପାରୁନାହିଁ